ଟେକ୍ନୋଲୋଜି ଦ୍ୱାରା ଆମ ଓଡ଼ିଶାରେ ସବୁ ବ୍ୟବସ୍ଥା ଓ ସବୁ ସୁଯୋଗ ସୁଯୁକ୍ତା ହେଇଛି ସବୁ ଓଡ଼ିଶା ଡିଷ୍ଟ୍ରିକର ସବୁ କଲେଜ ଷ୍ଟୁଡେଣ୍ଟ ସବୁ ସ୍କୁଲ କେ କେ ପାଠ ପଢ଼ିବେ ତାଙ୍କ ସବୁ ପାଇଁ ଶିକ୍ଷା ହେଇଛି ଟେକ୍ନୋଲୋଜିରେ କେତେଟା ଆପ୍ ମାନ ଅଛନ୍ତି ଗୁଗଲ୍ ୟୁଟ୍ୟୁବ ବାଇଜୁସ୍ ସେମତିରେ ଷ୍ଟୁଡେଣ୍ଟମାନେ ସବୁ ପାଠ ପଢ଼ି ପାରିବେ ଆଉ ଆଉ ଆଗକୁ ବଢ଼ି ପାରିବେ ତାଙ୍କ ଫ୍ୟୁଚରରେ କଣ ଦେଖାଇ ପାରିବେ ଆଉ ଟେକ୍ନୋଲୋଜି ପାଇଁ ଏମିତି କାର୍ ଫାର୍ ଅଛନ୍ତି ଟେକ୍ନୋଲ ହେଇପାରିବ